ବାପା ଏବର୍ଷ ରଜକୁ କେବେ ଆସିବ କିଏ ଆସିବ ଆଉ ଆର ବର୍ଷ ଲୁଗାଟା ଆଣିଥିଲ ଭଲ ପଡ଼ିନଥିଲା ଏ ବର୍ଷ ଲୁଗାପଟା ଆଣିବ ଭଲରେ ଆଉ ଆଉ ହଁ କରିବନି ଲୁଗାପଟା ଆଣିବ ସେ ଲୁଗା ଭଲ ଲୁଗା ଆଣିବ ତିନି ଦିନ ରଜ ତିନି ଦିନଯାକ ତିନିଟା ଲୁଗା ପିନ୍ଧିବି ଯେମିତି ସେମିତିଆ ଆଣିବ ହଁ ହଁ ଆଉ ରଜକୁ ଆଉ ଛୁଡ଼ି ଫୁଡି ସବୁ ଆଣିଥିବ ଆଉ ଛୁଆଙ୍କ ଲାଗି ଆଣିଥିବ ଆଉ ବୋଉକୁ କହିବ ଭଲ ମିଠା ରଜ ପୋଡ଼ପିଠା ମିଠା ପିଠା ସବୁ ତିଆରି କରିକି ଦେବ ସମସ୍ତଙ୍କର ଭଲ ଆସିଛି ଯେମିତି ଭଲ ଆସିବ ଆଉ ପସନ୍ଦର ଯେମିତି ହେବ ସମସ୍ତଙ୍କର ସେମିତି ଆଣିକି ଆସିବ ପସନ୍ଦ ଜିନିଷ ଆଣିବ ଫେର ବଦଳ ମୁଁ ରଜରେ ପିନ୍ଧିବିନି ଫେର ବଦଳ କରିବା ପାଇଁ ତୁମେ ଆସିଲେ ମୁଁ ନହେଲେ ଯିବି ନିଜେ କିଣାକିଣି କରିବି ହଁ ସମସ୍ତେ ଭଲ ସେମିତି ତ ଦୁଷ୍ଟ ହେଉଛି ଆଉ ଆଉ ତୁମ ଦେହପା ଭଲ ଅଛି ତ ବୋଉ ଦେହ ଭଲ ଅଛି ସମସ୍ତେ ଗାଁରେ ଭଲ ଅଛନ୍ତି ଆଉ ଆମ୍ବ କଦଳୀ ମିଠା ପିଠା ବାଡ଼ିରେ କ'ଣ ଫସଲ ବାଡ଼ିରେ କ'ଣ ଫସଲ କରିଥିବ ସବୁ ଆଣିବ ବାଡ଼ିରେ ଯଦି ପଣସ ଥିବ ଆଣିବ ଏ ବର୍ଷ ସବୁଠୁ ଭଲରେ ଆସିବ ଆରବର୍ଷ ଠକିଛ ତୁମେ ଆସିଲେ ତୁମ ସାଙ୍ଗରେ ଯାଇକି କିଣାକିଣି କରିବି